ମୁଁ ବିଭିନ୍ନ ପ୍ରକାର ଗଛ ଲଗାଇଛି ଯେମିତି ଟମାଟ ବାଇଗଣ ଲେମ୍ବୁ ଆମ୍ବ ଗଛ ଲେମ୍ବୁ ଗଛ ସଜନା ଗଛ ଲଙ୍କା ଗଛ ପିଜୁଳି ଗଛ କଦଳୀ ଗଛ ଲତା ପରି ଯେଉଁଟା ଗଛ ଅଛି ଜହ୍ନି ଝୁଡ଼ୁଙ୍ଗ କଲରା କାଙ୍କଡ଼ ପୋଟଳ କଖାରୁ ଏଇ ସବୁ ପ୍ରକାରର ଲଗାଇଛି